ପକ୍ଷୀ ମାନଙ୍କୁ ଘର ପଛପଟେ କିମ୍ବା ବଗିଚାକୁ ଆକୃଷ୍ଟ କରିବା ପାଇଁ ମୋ ପାଖରେ ଅନେକ ପ୍ରକାର ଟିପ୍ସ୍ ଅଛି ଯଥା କି ଯଦି ଆମେ ଆମ ଘର ପଛପଟେ ହଉ କିମ୍ବା ବଗିଚାରେ ହଉ କୌଣସି ସକାଳୁ ସକାଳୁ କୌଣସି ଶସ୍ୟ କିମ୍ବା ଡାଲି ଜାତୀୟ ଶସ୍ୟ କିମ୍ବା କୌଣସି ଖାଦ୍ୟ ତାଙ୍କ ପାଇଁ ରଖିଲେ ସେମାନେ ସକାଳୁ ସକାଳୁ ଆସି ତାହାକୁ ଗ୍ରହଣ କରିଥାନ୍ତି ଏବଂ ଅନେକ ପ୍ରକାରର ପକ୍ଷୀ ଆସିକି ସେଇଠାରେ ରହିଥାନ୍ତି ଯଦି ଆମେ ଆମ ବଗିଚାରେ କୌଣସି କିଛି ଗଛ ଲଗାଇବା ଯଥା କି ପିଜୁଳି ଗଛ ହଉ କିମ୍ବା ଲିଚୁ ଗଛ କିମ୍ବା ବରକୋଳି ସପେଟା ଏମିତି ଅନେକ ପ୍ରକାର ଗଛ ଫୁଲ ଗଛ ଫଳ ଗଛ ଲଗାଇବା ଦ୍ୱାରା ତାହା ତାହା ପ୍ରତି ଆକୃଷ୍ଟ ହୋଇ ସେଠାକୁ ଆସିଥାନ୍ତି ପକ୍ଷୀମାନ ଫଳ ପ୍ରିୟ ହୋଇଥାନ୍ତି ତେଣୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମେ ଆମ ବଗିଚାରେ ଅନେକ ପ୍ରକାର ଗଛ ଲଗାଇପାରିବା ଯାହାଫଳରେ ସେମାନେ ସେଇ ସେଇ ଗଛର ଫଳକୁ ପ୍ରତି ଆକୃଷ୍ଟ ହୋଇ ସେଠାକୁ ଆସିଥାନ୍ତି ଓ ତାକୁ ଗ୍ରହଣ କରିଥାନ୍ତି ଯାହାଫଳରେ ଆମ ବଗିଚା ହେଉ କିମ୍ବା ବାରଣ୍ଡାରେ ଅଧିକାଂଶ ଟାଇମ୍ ସମୟରେ ପକ୍ଷୀର ଯିବା ଆସିବା ରହିପାରିବ ପକ୍ଷୀମାନେ ଫଳ ସେବନ କରୁଥିବାରୁ ସେମାନେ ସବୁବେଳେ ଆମ ବଗିଚାରେ ବୁଲି ପାରିବେ ଯାହା ଫଳରେ କି ଆମ ପରିବେଶର ବାତାବରଣ ଅଧିକ ସୁମଧୁର ହୋଇ ରହିପାରିବ ମୁଁ ପକ୍ଷୀମାନଙ୍କ ପାଇଁ ଅଧିକାଂଶ ସମୟରେ ସକାଳେ ଏବଂ ସନ୍ଧ୍ୟା ସମୟରେ ମୁଁ ମୋ ବାରଣ୍ଡାରେ ତାଙ୍କ ପାଇଁ ଶସ୍ୟ ଏବଂ ପାଣିର ବ୍ୟବସ୍ଥା କରିଥାଏ ଯଦି ଆମ ବଗିଚାରେ ଆମେ କୌଣସି ପ୍ରକାର ଛୋଟ ଛୋଟ ଘର ହେଉ କିମ୍ବା ବସା ହେଉ ତାଙ୍କ ପାଇଁ ପ୍ରସ୍ତୁତ କରିବା ଓ ସେମାନେ ତାହାପ୍ରତି ଆକୃଷ୍ଟ ହୋଇ ସେମାନେ ସେଠାକୁ ଆସିପାରିବେ ଏବଂ ରହିପାରିବେ ଯଦି ସେଥିଲାଗି ଆମେ ଆମ ପରିବେଶ ଏବଂ ବଗିଚାକୁ ସବୁବେଳେ ହରାଭରା ରଖିବା ଦ୍ୱାରା ପକ୍ଷୀମାନେ ସେଠାକୁ ଆକୃଷ୍ଟ ହୋଇ ଆସିଥାନ୍ତି ସେଥିଲାଗି ମୋର ମତାମତ ହେଉଛିକି ସବୁବେଳେ ଆମେ ଆମ ବଗିଚା ଏବଂ ପରିବେଶକୁ ସବୁବେଳେ ପ୍ରସ୍ତୁତ କରି ରଖିବା ପକ୍ଷୀମାନଙ୍କ ପାଇଁ